ଧର୍ମ ସମସ୍ତଙ୍କ ଧର୍ମ ଅଲଗା ଅଲଗା ହେଲେ ବି ଆମର୍ ମାର୍ ସବୁ ଧର୍ମ କେ ସମ୍ମାନ୍ ଦେଶି ଆରୁ ଧର୍ମ ଧର୍ମ ହଉଛି ସମାଜର ମେନ୍ ଭୂମିକା ଧର୍ମ ନେଇ ଥିଲେ ସମାଜ୍ ବିଭିନ୍ନ ଝଗଡ଼ା ପାତି କେତେ ଜିନିଷ୍ ହେଇଯାତା ହେଲେ ଯା ଧର୍ମ କେ ସେ ମାନି କରି ରହିବାର୍ କଥା ଯଦି ଗୁଟେ ହିନ୍ଦୁ ଧର୍ମ ସବୁ ଧର୍ମ କେ ମାନୁଛି ତା'ହେଲେ ସବୁ ଧର୍ମ ସବୁ ଧର୍ମ କେ ସମ୍ମାନ ଦେବେ ବୋଲେ ଦୁନିଆ ନେ ସବୁ ଠିକ ଚାଲ୍ବା ଆରୁ ଧର୍ମ ଧର୍ମ ନୁ ବିଭିଧତା କିଛି ନାଇଁନ ସବୁ ଧର୍ମ ଗୁଟେ ଧର୍ମ ଗୁଟେ ଜାତି ଅଲଗା ଅଲଗା ହେନ୍ତି ବୋଲି ବି ଆଗରୁ ଲେଖା ହଉଛେ ହେଲେ ଧର୍ମ ବର୍ଣ୍ଣ ନିର୍ବିଶେଷ୍ ରେ ଆମେ ଭାରତୀୟ ବୋଲି କରି କୁହା ଯାଇଛେ ଆରୁ ସେଇଟା ତ ବଜାୟ ରଖବାର୍ କଥା ଧର୍ମ ହଉଛି ସବକ୍ ଧର୍ମ ଗୁଟେ ଧର୍ମ ଆର୍ ସବୁ ଲୋକ୍ ଗୁଟେ ଧର୍ମନେ ରହେବାର୍ କଥା ଲୋକ୍ ବୁଝି ନେଇଁ ପାରବା ଆରୁ ଭାରତୀୟ ସମ ସମାଜ୍ କେ ଯଦି ଏ ଏକ ଏକତ୍ର କରି ରଖବା କେ ହେଲେ ଯା ଧର୍ମ କେ ସେ ନେଇ କରି ମାନି କରି ଚଲବାର୍ କଥା ଆରୁ ଝାମେଲା ପତି ନେଇ ହେବାର୍ କଥା